ଆମ ଭାରତର ରାଜନୈତିକ ଦଳ ଗୁଡ଼ିକ ପ୍ରିୟ ନେତା ବାଲଗୋପାଲ ମିଶ୍ର ଆମର ଗଣତନ୍ତ୍ର ଯାହାକି ସେ ସବୁବେଳେ ସମାନ କରନ୍ତି ଯାହାକୁ ନ୍ୟାୟ ହିଁ ତାଙ୍କର ହିଁ ଥାଏ